ଆମର ତ ଏବେ ଆମର ତ ବାଇଗଣ ଗୋଟେ ବିଲାତି ଗୋଟେ ନୋଧିଆ ନୋଧିଆ ଆଉ ଗୋଟେ ମୂଳା ଗାଜର ଗୋଟେ ବିଟ୍ ଆଳୁ ବନ୍ଧାକୋବି ଫୁଲକୋବି ଫୁଲକୋବି ନୋଧିଆ ଆଉ ବିନ୍ସ ଏହିପରି ସିମ ଏହିପରି ବହୁତ ପ୍ରକାର ଚାଷ କରାହେଉଛି ଆପଣ ଆପଣ କ'ଣ ନେଇଥାନ୍ତେ ନା ଆପଣ କେଉଁ ଆପ ଆପଣ କେଉଁ ଦିନଠୁ ନେବେ କେଉଁ ଦିନଠୁ ପରିବା ନେବେ ଆପଣ କେଉଁ ଦିନଠୁ ପରିବା ନେବେ ହେଉ ଆମର ତ ଏଇଠି ସବୁ ସବୁପ୍ରକାର ପରିବା ଶସ୍ତାରେ ମିଳେ ଆପଣ ଆସି ନେଇପାରିବେ ଆଉ ହେଉ ଆ କିନ୍ତୁ ଆପଣ ପରିବା ନେବା ପରେ ସାଙ୍ଗେ ସାଙ୍ଗେ ପଇସା ଦେବାକୁ ପଡ଼ିବ ହେଉ କିନ୍ତୁ ସେଇଦିନ ସାଙ୍ଗେ ସାଙ୍ଗେ ନେଲା ପରେ ପରିବା ପେମେଣ୍ଟ୍ଟା ଆଗେ କରିଦେବାକୁ ପଡ଼ିବ ପରିବା ଆପଣ ନାଁ ନାଁ ଆମର ଡେଲି ପେମେଣ୍ଟ୍ ସେମିତି କେମିତି ଚଳିବ ଆପଣ ପରିବା ନେବେ ପରିବା ଆମର ସବୁଠାରୁ ଭଲ ପରିବା ଆମର ଏଠି ମାର୍କେଟରେ ଯେତିକି ପରିବା ବେପାରି ସବୁଠାରୁ ଭଲ ପରିବା ଆମର ଆପଣ ଦେଖିକି ନେବେ ସେହି ଅନୁସାରେ ପଇସାଟା ଆମକୁ ସାଙ୍ଗେ ସାଙ୍ଗେ ପେମେଣ୍ଟ୍ କରିବାକୁ ପଡ଼ିବ ହେଉ ତାହେଲେ ଆପଣ କାଲିଠୁ ଆସି କାଲିଠୁ ଆସି ପରିବା ନେବେ ତ ହେଉ ଟିକେ ଆମର ତ ଏଠି ସବୁଠୁ ଶସ୍ତା ମିଳେ ପରିବା ଆପଣ ତାହେଲେ ସେହି ଅନୁସାରେ ବାଛିକି ନେବେ ଆଉ ହେଉ ପେମେଣ୍ଟ୍ ପେମେଣ୍ଟ୍ଟା ଆଗେ କିନ୍ତୁ କରିଦେବାକୁ ପଡ଼ିବ ପରିବା ନେଲେ

ହଁ ହଁ କାଲି ହେଉ ତାହେଲେ କାଲିକି ଆସିକି ଦେଖିବ ଆଉ

ହେଉ ରଖୁଛି